ଅହଂକାର ଗୋଟିଏ ଛୋଟ ପଦକ୍ଷେପ ଆମମାନଙ୍କ ଜୀବନରେ ସବୁଠୁ ବଡ଼ ପଦକ୍ଷେପ ନେଇଛନ୍ତି କାହିଁ କାରଣ କୃଷକ ମାନେ ବହୁତ ଆଗ ପାଣିର ସମସ୍ୟା ବହୁତ ଥିଲା କାରଣ ବିଦ୍ୟୁତ୍ର ସମସ୍ୟା ଥିଲା ଆଉ ବିଦ୍ୟୁତ୍ର ସମସ୍ୟା ଯେତେବେଳେ ଥିଲା ସେତେବେଳେ ଆମର କୌଣସି ପାଣିର ସଂଯୋଗ ହୋଇପାରୁ ନଥିଲା ଯେଉଁଥି ପାଇଁ କୃଷକ ମାନେ ବହୁତ କଷ୍ଟ କରୁଥିଲେ ନାଳରୁ ନଈରୁ ପାଣି ବୋହୁଥିଲେ ଯାହାଫଳରେ ସେମାନଙ୍କୁ ବହୁତ କଷ୍ଟ କ ରିବାକୁ ପଡ଼ୁଥିଲା ଏବେ କିନ୍ତୁ ଗୋଟେ ବଡ଼ ଛୋଟ ପଦକ୍ଷେପଟା କୃଷକ ମାନଙ୍କ ପାଇଁ ଗୋଟେ ବଡ଼ ପଦକ୍ଷେପ ହୋଇଯାଇଛି ଯାହାକି ଆମର ବୋରିଙ୍ଗ୍ ପାଣି ସପ୍ଲାଇ କରିବା ବୋରିଙ୍ଗ୍ ପାଣି ରହିଲେ କୃଷକମାନେ ବହୁତ ସୁବିଧା ପାଇଲେ କାରଣ ଯେତେବେଳେ ଗୋଟେ କନେକସନ୍ରୁ ଆଉ ଗୋଟେ କନେକସନ୍ରୁ ବୋରିଙ୍ଗ୍ ପାଣି ଯାଏ ତ ସେତେବେଳେ ବହୁତ ଦୂରଦୂର ଲୋକବି ସେଥିରେ ସାହାଯ୍ୟ ପାଇ ପାଇଥାନ୍ତି ଯେମିତିକି ଆମ ମାନଙ୍କର ଆମ ବାପ ମା ହୁଅନ୍ତୁ ବାପା ହୁଅନ୍ତୁ କି ଦାଦା ହୁଅନ୍ତୁ ଯିଏ ବି ହୁଅନ୍ତୁ ହଁ ଯେତେବେଳେ ସେ ଯାଆନ୍ତି କୃଷି କାର୍ଯ୍ୟରେ ବିଲକୁ ଚାଷ କରିବା ପାଇଁ ଆଗ ଥିଲା ବାପ ମା ବାପା ଯାଉଥିଲେ ବିଲ ଯଦି ଥିଲା ଏଠି ତ ନଈ ରହୁଥିଲା ନିହାତି ଗୋଟେ କିଲୋ ମିଟର ପାଖରେ ତ ଗୋଟିଏ କିଲୋ ମିଟର ପାଖରେ ରହିଲା ବେଳକୁ ବାପା କେତେ କଷ୍ଟ କରୁଥିଲେ ପାଣି ଗରାରେ ବୋହୁଥିଲେ ସେତେବେଳେ ଗରା ବାଲ୍ଟି ଏଇଥିରେ ହିଁ ପାଣି ବୋହିକି ବିଲକୁ ପାଣି ମଡ଼ାଉଥିଲେ ଏବେ କିନ୍ତୁ ସୁବିଧା ସରକାର ଦେଇଛନ୍ତି କି ବୋରିଙ୍ଗ୍ ପାଣି ବୋରିଙ୍ଗ୍ ପାଣି ଦ୍ୱାରା ଆମ୍ଭେମାନେ ପାଇପ୍ କନେକସନ୍ କରିକରି ଆରାମ୍ରେ ମଟର କନେକସନ୍ କରି ଆରାମ୍ରେ ଆମେ ବିଲରେ ଚାଷ କରି ପାରୁଛୁ ପନିପରିବା ହେଉ କି ଧାନଚାଷ ହେଉ ଆଖୁଚାଷ ହେଉ ଯାହାବି ହେଉ ଯାହାବି ଆମର କୃଷି କାର୍ଯ୍ୟ ଚାଷ ହେଉ ସେସବୁ ଆମେ କରିପାରୁଛୁ କାରଣ ବୋରିଙ୍ଗ୍ ପାଣି ଆମପାଇଁ ସାହାଯ୍ୟ ଭରି ଦେଇଛି ଯେଉଁଥି ପାଇଁ ଆମ ବାପ ମାଙ୍କୁ ଆମ ବାପାଙ୍କୁ ଏତେ କଷ୍ଟ ହେଉନି କି ସେ କୃଷକମାନେ ବି ଏଥିରେ ବୋହୁତ ହିଁ ସୁବିଧା ପାଇପାରୁଛନ୍ତି ବହୁତ ଲୋକ ଆଗେ ଅସୁବିଧାର ସମ୍ମୁଖୀନ ହେଉଥିଲେ କାରଣ କୌଣସି ପାଣିର ସଂଯୋଗ ଏବଂ ବିଦ୍ୟୁତ୍ ଦ୍ୱାରା ବିଦ୍ୟୁତ୍ର ସଂଯୋଗ ଯେତେବେଳେ ନଥିଲା ସେତେବେଳେ ପାଣିର ସମସ୍ୟା ବି ଦେଖାଯାଉଥିଲା ଯାହା ସେତେବେଳେ ବହୁତ କଷ୍ଟ ହେଉଥିଲା ତ ଏବେ ଆଉ ସଂଯୋଗ ବିଦ୍ୟୁତ୍ର ଯେତେବେଳେ କଟିଯାଇଛି ତେଣୁ ବୋରିଙ୍ଗ୍ର ବି ସମସ୍ୟା କଟିଛି ଯେଉଁଥିରେ କି ଆମ କୃଷକମାନେ ବହୁତ ଏଥିରେ ଉପକୃତ ହେଉଛନ୍ତି ଖୁସିରେ ରହିଛନ୍ତି ବାସ୍